ବର୍ଷକ ବାର ମାସ ଛଅ ଋତୁରେ ବିଭିନ୍ନ ପ୍ରକାର ପର୍ବ ମଧ୍ୟ ପାଳନ କରାଯାଏ ଯେମିତିକି ଆମ ଅଞ୍ଚଳରେ ବିଭିନ୍ନ ପର୍ବ ପାଳନ କରାଯାଉଛି ନୂଆଖାଇ ଦୋଳପୂର୍ଣ୍ଣିମା ଦୂର୍ଗା ପୂଜା କାର୍ତ୍ତିକ ପୂର୍ଣ୍ଣିମା ଗଣେଶ ପୂଜା ସରସ୍ଵତୀ ପୂଜା ଏମିତି ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଉଛି କିନ୍ତୁ ନୂଆଖାଇ ଆମର ଭାଦ୍ରବ ମାସରେ ପଡ଼ିଥାଏ ଦୋଳପୂର୍ଣ୍ଣିମା ଫାଲଗୁନ ଆଶ୍ଵିନ ମାସରେ ଦୂର୍ଗା ପୂଜା ହୋଇଥାଏ ଗଣେଶଙ୍କ ପୂଜା ପରଦିନ ଆମର ନୂଆଖାଇ ପର୍ବଟା ପଡ଼ିଥାଏ ଯେମିତିକି ନୂଆଖାଇ ଦିନ କୃଷକ ଭାଇମାନଙ୍କ ପାଇଁ ବଡ଼ ପର୍ବ ସେମାନେ ନିଜ ଘରେ ଇଷ୍ଟ ଦେବଙ୍କୁ ପ୍ରଥମେ ନୂଆ ଚୁଡ଼ା ଖାଇବାକୁ ବା ନୂଆ ଭୋଗ ଅର୍ପଣ କରିଥାନ୍ତି ତା'ପରେ ନିଜେ ନୂଆଖାଇ ଆଁ ବଡ଼ଲୋକ ମାନଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିଥାନ୍ତି ତା'ସହିତ ଦୋଳପୂର୍ଣ୍ଣିମା ଫାଲଗୁନ ମାସରେ ପଡ଼ିଥାଏ ଦୋଳପୂର୍ଣ୍ଣିମା କହିବାକୁ ଗଲେ ମୁଖ୍ୟତଃ ସବୁ ଭଗବାନଙ୍କୁ ଆମେ ଖାଇବା ଭୋଗ ଖାଇବାକୁ ମାନେ ନିଜ ଘରକୁ ଡାକି ମାନେ ଆସିଥାନ୍ତି ଦାଣ୍ଡକୁ ତା'ସହିତ ସେମାନଙ୍କୁ ଫଗୁ ଅବିର ନୂଆଫଳ ଆମ୍ବ ମଧ୍ୟ ଦିଆଯାଇଥାଏ ତା'ପରେ ଆମର ହୋଲି ପର୍ବଟା ଦୋଳପୂର୍ଣ୍ଣିମା ମାନେ ଯେଉଁ ଭଗବାନ ହୋଲି ଖେଳି ସାରିଲା ପରେ ଆମର ସେହିଟା ପଡ଼ିଥାଏ ହୋଲି ପର୍ବ ଯାହା ଆମେମାନେ ପାଳନ କରିଥାଉ ତା'ସହିତ ଆମର ଆଶ୍ଵିନ ମାସରେ ଦୂର୍ଗା ପୂଜା ହୋଇଥାଏ ଦଶ ଦିନ ଧରି ମାଆ ଦୂର୍ଗାଙ୍କୁ ପୂଜା କରାଯାଇଥାଏ ତାଙ୍କର ମାନେ ତିନୋଟି ଅବତାର ମାଆ କାଳୀ ଲକ୍ଷ୍ମୀ ସରସ୍ଵତୀ ଏହି ତିନୋଟି ଅବତାରଙ୍କୁ ଧରିକି ଆମର ନଅ ଦିନ ପୂଜା କରାଯାଇଥାଏ ଆମେ ଲକ୍ଷ୍ମୀଙ୍କୁ ପୂଜା କରିଥାଉ ଏଥିପାଇଁ ଯେ ସେ ଆମକୁ ଧନ ଏବଂ ଧନ ପ୍ରଦାନ କରିଥାନ୍ତି ମାଆ ସରସ୍ଵତୀ ଆମର କଣ୍ଠରେ ବିଜେ କରିଥାନ୍ତି ମାଆ କାଳୀ ହେଉଛନ୍ତି ଯିଏ ଅସତ୍ୟ ଉପରେ ସତ୍ୟର ବିଜୟ ମାନେ କାହାକୁ ଡରନ୍ତିନି ସାହସ ଦେଇଥାନ୍ତି ଆମେ ଏହି ତିନି ଦେବୀଙ୍କୁ ପୂଜା କରି ଦୂର୍ଗା ପୂଜା ପାଳନ କରିଥାଉ ଖୁବ ବଡ଼ ଆକାରରେ ଏବଂ ଏସବୁ ଆମ ଅଞ୍ଚଳରେ ପର୍ବ ଗୁଡ଼ିକ ପାଳନ କରାଯାଇଥାଏ